ମୋତେ ରୋଷେଇ କ'ଣବି ଜଣା ନଥିଲା ଯେତେବେଳେ ମାଁ କହନ୍ତି ସବୁବେଳେ ତୁ ରୋଷେଇ କିଛି କର ରୋଷେଇ କିଛି କର ମୋତେ ଭାରି ଡର ଲାଗେ କେମିତି ରାନ୍ଧିବି କ'ଣ ରାନ୍ଧିବି ମୋତେ ତ ଆସେନି କେତେ ଲୁଣ ପଡ଼ିବ କ'ଣ ପଡ଼ିବ ମୁଁ ପ୍ରଥମେ ମ୍ୟାଗି ତିଆରି କଲି ମ୍ୟାଗି ତିଆରି କରି ଖାଇବାକୁ ଦେଲି ମାଁ କହିଲେ ଇଏ ବଢ଼ିଆ ତ ହେଇଛି ମୋର ବି ଇଚ୍ଛା ହେଲା ସତରେ ଭଲ ହେଇଛି ମୁଁ ବି ଖାଇଲି ମୋତେ ବି ଭଲ ଲାଗିଲା ତାପରେ ଇଚ୍ଛା ହେଲା ଆଉ ଗୋଟିଏ କ'ଣ ରାନ୍ଧିବି ଆଉ ଗୋଟିଏ କ'ଣ ରାନ୍ଧିବି ସମସ୍ତଙ୍କୁ ଖୁଆଇବାକୁ ଭଲ ଲାଗିବ ତାପରେ ମୁଁ ଟିକିଏ ଯେତେବେଳେ ଟିକିଏ କ'ଣ ରାନ୍ଧି ଦେଇକି ବାବାଙ୍କୁ ଦେବି ଖାଇବାକୁ ବାବା କହିବେ ବଢ଼ିଆ ହେଇଛି ମୋ ଝିଅ ବଢ଼ିଆ ରାନ୍ଧିଛି ମୋ ମନରେ ବି ଖୁସି ଆସିଲା ମାଁ ମୋତେ ବି ସାହାଯ୍ୟ କରନ୍ତି ଏତିକି ଲୁଣ ପକାଇଦେ ଏତିକି ଟିକିଏ ହଳଦୀ ପକାଇଦେ ଏମିତି କହିବା ଦ୍ଵାରା ମୁଁ ବି କିଛି କିଛି ଶିଖିଗଲି ଶିଖିକିରି ମୁଁ ରାନ୍ଧିଲି ବାବାଙ୍କୁ ମାମାଙ୍କୁ ଖାଇବାକୁ ଦିଏ ସମସ୍ତେ ବି ଭଲ କହିଲେ ମାମା ଟିକିଏ କଟାକଟି କରିଦେବେ କେତେ ତେଲ ପଡ଼ିବ କେମତି ଠିଆ ହବୁ କେମିତି କରିବୁ ଏମତି ବତାଇ ଦିଅନ୍ତି ଏମିତି କରୁକରୁ କରୁକରୁ ଆଜି ବହୁତ ରୋଷେଇ କରିପାରୁଛି ଭଲବି ରୋଷେଇ କରୁଛି ସମସ୍ତେ କହୁଛନ୍ତି ଯେହେତୁ ଭଲ ରାନ୍ଧୁଛୁ ଆଉ ମୋତେ ବି ଖୁସି ଲାଗୁଛି ମୋର ବି ଆହୁରି ଆଗ୍ରହ ହେଉଛି ଆହୁରି କିଛି ରାନ୍ଧିବି ରାନ୍ଧିକି ସମସ୍ତଙ୍କୁ ଭଲ ଭାବେ ଖୁଆଇବି ଯେତେ ଯେତେ ନୂଆନୂଆ ପ୍ରକାରର ରୋଷେଇ ଆସେ ମୋତେ ବି ଇଚ୍ଛା ହୁଏ ମୁଁ ଏଗୁରା ରାନ୍ଧିକି ଦେବି ସେଗୁରା ରାନ୍ଧଦେବି ଏମତି ରାନ୍ଧିରାନ୍ଧି ନୂଆନୂଆ ଆଇଟମ୍ ଶିଖିବାକୁ ବି ଇଚ୍ଛା ପ୍ରବଳ ଯେଉଁଟା ଦେଖିଦେବି ଏଇଟା ଆଇଟମ୍ କରିବି ଏଇଟା କେମତି ହବ କ'ଣ ହବ ନିଜ ମନ ରୁ ବି କିଛିପ୍ରକାର ରାନ୍ଧିଦିଏ ଯେଉଁଟାକି ସମସ୍ତଙ୍କୁ ବହୁତ ଭଲଲାଗେ ଆଉ ବାପା ମାମା ସମସ୍ତେ ମୋତେ ବି କହିଲେ ଭଲ ଲାଗୁଛି ଯିଏ ବି ଆମ ଘରକୁ କୁଣିଆ ଆସନ୍ତି ମାମା କହିବେ ଟିକିଏ ଆଜି ଏଇଟା ରାନ୍ଧି ଦବୁ ତ ସେଦିନ ଯେମତି ରାନ୍ଧିଥିଲୁ ମୋତେବି ଆଉ ଟିକିଏ ଭଲ ଲାଗେ ମୁଁ ରାନ୍ଧି ଦିଏ ମୋତେ ଏବେ ବହୁତ ମାନେ ରାନ୍ଧିବାଟା ବହୁତ ଭଲ ଲାଗୁଛି ଯେତେବେଳେ ମୁଁ ଦିନେ ଡରୁଥିଲି ଆଜି ସେ ଡର ନାହିଁ ମାଁ ଙ୍କ ପାଇଁ ଆଜି ମୁଁ ଗୋଟେ ଭଲ ରାନ୍ଧି ପାରୁଛି ଆଉ ସମସ୍ତେ ଖ ଖାଇକିରି ବି ଭଲ କହୁଛନ୍ତି